ଯେଉଁ ଯେଉଁ ବ୍ୟକ୍ତି ନୂଆକରି ଚିତ୍ର ଅଙ୍କନ ଆରମ୍ଭ କରୁଛନ୍ତି ଏବଂ ନିଜର ଦକ୍ଷତାର ଉନ୍ନତି କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଆମେ ଗୋଟେ ସେଇଠି ଶିକ୍ଷକ ଏବଂ ଭଲ ରବର୍ ଭଲ ରବର୍ ଭଲ କଟର୍ ଭଲ ପେନ୍ସିଲ୍ ଭଲ ଖାତାର ଆବଶ୍ୟକ ପଡ଼ିଥାଏ କିନ୍ତୁ ମାନେ ଯେତେବେଳେ ବ୍ୟକ୍ତି ନୂଆ କରି ଚିତ୍ରଙ୍କନ ଆରମ୍ଭ କରିଥାଏ ତା'ହେଲେ ତାକୁ ଭଲ ଶିକ୍ଷକ ଆବଶ୍ୟକ ଥାଏ କାରଣ ଶିକ୍ଷକ ତାକୁ ଭଲରେ ଶିଖାଇଲେ ସେ ଭଲ ଚିତ୍ର କରିଥାଏ କାରଣ ଶିକ୍ଷକ ଆମକୁ ସବୁବେଳେ ଭଲ ହିଁ ଶିଖାଇଥାନ୍ତି ତେଣୁ ଚିତ୍ରାଙ୍କନ ମଧ୍ୟ ଆମେ ଶିକ୍ଷକଠାରୁ ହଁ ଶିଖିବା ଆବଶ୍ୟକ ଏବଂ ଚିତ୍ରାଙ୍କନ କରିବା ପୂର୍ବରୁ ଗୋଟିଏ ଭଲ ଭଲ ଶିକ୍ଷକ ମଧ୍ୟ ଆବଶ୍ୟକ